ହ୍ୟାଲୋ ହଁ ହ୍ୟାଲୋ ଆପଣ ୟେ ଶିବାଂଶର ପ୍ୟାରେଣ୍ଟସ୍ କହୁଥିଲେ ଆପଣଙ୍କ ପୁଅକୁ କାଇଁ ସ୍ପୋର୍ଟସ୍ ଏକ୍ଟିଭିଟିରେ କିଛି ଭାଗ ନେଇନାହାନ୍ତି ନେଇନି ସିଏ ତା'ର କ'ଣ କ'ଣ ଖେଳିବା

ଆମ ପିଟି ଟିଚର୍ ଆମ ପିଟି ଟିଚର୍ ଯେନ୍ ଅଛନ୍ ତାକର୍ ନିଜେ ଆସିକିରି ସେଇ ଗେମ୍ ଖେଳେବାର୍ ଲାଗି ଚାହୁଁଛି ସେଥିରେ ସେ ତା'ର ନାଁ ଟା ଲେଖେଇ ଦଉନ ନା ତ ମୋତେ କହି ଦଉନ୍ ମୁଁଇ ତାକୁ ଲେଖେଇ ଦେମି ଆମର୍ କ୍ରିକେଟ୍ ଅଛେ ଫୁଟୁବଲ୍ ହକି ଆଉ ଖୋ ଖୋ କବାଡ଼ି ଏ ସବୁ ଜିନିଷ ଅଛେ ରନିଙ୍ଗରେ ନେବା କେତେ ମିଟର୍ରେ ନାଁ ଲେଖା ହବ ଶହେ ମିଟର ପାଞ୍ଚ ଶହ ମିଟର ଶହେ ମିଟର ଠିକ୍ ଅଛି